ମୁଁ ଏହିକିଛିଦିନ ପୂର୍ବରୁ ମିଷୋରୁ ଗୋଟିଏ ଫ୍ରକ୍ ଅର୍ଡ଼ର କରିଥିଲି କ'ଣ କହିବି ସେ ବିଷୟରେ ମାନେ ଏତେ ବେକାର ଆସିଥିଲା ଜିନିଷ ଯେଉଁଟାକୁ ମୁଁ ଦେଖିକି ହିଁ ପିନ୍ଧିବାକୁ ମନା କରିଦେଲି ଆଉ ଫିଙ୍ଗିଦେଲି ସେ ପ୍ରୋଡକ୍ଟଟାକୁ ସେଇଟା ଅର୍ଡ଼ର କରିଥିଲି କିନ୍ତୁ ମୋ ଘର ଲୋକ ମୋତେ ଏତେ ଗାଳି କଲେ ସେ ପ୍ରଡକ୍ଟକୁ ଦେଖିକି କାହିଁ ଅର୍ଡ଼ର କଲୁ ଏମିତିଆ କାହିଁ ଇଏ କଲୁ ମୁଁ ଅର୍ଡ଼ର କରିଥିଲି ଗୋଟିଏ ଭଲ ଘେରବାଲା ଯେଉଁଟାକୁ ମାନେ ପିନ୍ଧିଲେ ଭଲ ଲାଗିବ ଏମିତି ଭାବିକି ଅର୍ଡ଼ର କରିଥିଲି ଦେଖିଲାବେଳକୁ ଆସିଛି ଗୋଟିଏ ପ୍ଳେନ୍ ଫ୍ରକ୍ ଯେଉଁଟାକି ମୋତେ ଦେଖିକି ଏତେ ରାଗ ଚିଡ଼ିଲା ଆଉ ସେ ମିଷୋ ବାଲା ଉପରେ ଏତେ ରାଗ ଚିଡ଼ିଲା ଦେଖାଉଛନ୍ତି ଗୋଟିଏ ପ୍ରଡକ୍ଟ୍ ଆଉ ପଠାଉଛନ୍ତି ଗୋଟିଏ ପ୍ରଡକ୍ଟ୍ ଏମତି ତ କଲେ ସବୁ କଷ୍ଟମର କେହି ବି ସେଠୁ ଅର୍ଡ଼ର କରିବେନି ନା ଯଦି ଭଲ ପ୍ରଡକ୍ଟ୍ ଦେଖାଇବେ ତ ଯେମିତି ଦେଖାଇବେ ଯଦି ସେମିତି ସେମାନେ ପଠାଇବେ ତା'ହେଲେ ସମସ୍ତେ ଲାଇକ୍ କରିବେ ତ ଦେଖାଉଛନ୍ତି ଗୋଟିଏ ଆଉ ପଠାଉଛନ୍ତି ଗୋଟିଏ ଏମିତି ରାଗ ଛିଡ଼ୁଛି ଆଉ ସେହିଟା ମଧ୍ୟ ରିଟର୍ନ ମାରିଦେଇଛି ଆଉ ସେବେ ସେମିତିଆ ପ୍ରଡ଼କ୍ଟ୍ ଆଉ ମୁଁ ଜୀବନରେ କିଣିବିନି ଜୀବନରେ ବି ସେମିତିଆ ଆଉ କାହାକୁ କହିବିନି ଅର୍ଡ଼ର କରନ୍ତୁ କହିକି